ଭାଇ ମୋ ନାଁ ଅମରେଶ ମଙ୍ଗରାଜ ମୁଁ ସାଢ଼େ ଛଅଟାରୁ ମୋତେ ମୋର ଟ୍ରେନ ମୋର ଟ୍ରେନ ଥିଲା ମୁଁ କ୍ୟାବ୍ ବୁକ୍ କରିଥିଲି ସାଠଶଟା ବି ଟାଇମ୍ ଦେଇଥିଲି ତ କ୍ୟାବ୍ ବାଲା ଆସିଲେ ସାଢ଼େ ସାତଟା ବେଳେ ତ ମୋର ଟ୍ରେନ ମିସ୍ ହେଲା ମୁଁ ଯାଇଥାନ୍ତି ପହଞ୍ଚିବାର ଥିଲା ମୋତେ ପୁରୀରେ ପହଞ୍ଚିିବାର ଥିଲା ଦଶଟାରେ ବର୍ତ୍ତମାନ ପହଞ୍ଚୁ ପହଞ୍ଚୁ ମୋତେ ବାରଟା ସାଢ଼େ ବାରଟା ହବ ମୋର ସମୟ ବି ନଷ୍ଟ ହେଲା ପଇସା ବି ପେମେଣ୍ଟ କରିଥିଲି ତାକୁ ମୋତେ କ'ଣ କରିବାକୁ ପଡ଼ିବ ଏମିତି ବିଳମ୍ବ କଲେ କେମିତି ହବ ବର୍ତ୍ତମାନ ଟ୍ରେନ ଅଛି ସାଢ଼େ ଆଠଟା କି ନଅଟା ବେଳେ ମୁଁ ପହଞ୍ଚିବି ସାଢ଼େ ବାରଟା ବେଳେ ତ ମୁଁ ଚାହୁଁଛି ଏଇ ଏଇ କାର୍ଯ୍ୟରେ କିଛି ଆପଣ ଆକ୍ସନ୍ ନିଅନ୍ତୁ ତ ଠିକ୍ ସମୟରେ ଠିକ୍ କାମଟା କରନ୍ତୁ